ଆମର ପୂର୍ବରୁ ଚାଷ କଥା କହିବାକୁ ଗଲେ ଆମର ମୁଖ୍ୟତଃ ଚାଷ ମାନେ ସେମାନେ ବହୁତ ଭଲ ଆକାରରେ ଚାଷ କରାହେଉଥିଲା ବହୁତ ସେମାନେ ସେତେବେଳେ ଯେଉଁ ଚାଷୀମାନେ ଥିଲେ ନିଜେ ହଳ ମାଧ୍ୟମରେ ହିଁ ଚାଷ କରୁଥିଲେ ଆଉ ଖତ ଦେଉଥିଲେ କମ୍ ସାର ର ପ୍ରୟୋଗ କରୁଥିଲେ ସେଇ ଯେଉଁ ଖତ ମାଧ୍ୟମରେ ଦେଇକି ଯେଉଁ ଆମର ଚାଷଟା କରାହେଉଥିଲା ତା ଦେହରୁ ଯେଉଁ ଧାନ ହେଉ ଆମର ବିଭିନ୍ନ ପ୍ରକାର ଯେଉଁ ଚାଷ ଆମଦାନୀ ହେଉଥିଲା ତାହା ଆମ ସ୍ୱାସ୍ଥ୍ୟ ପକ୍ଷେ ବହୁତ ଉପକାର ଆଉ ବହୁତ ମୁଲ୍ୟବାନ ହୋଇଥିଲା ଆଉ ଅଧିକ ବର୍ତ୍ତମାନ କିନ୍ତୁ ଚାଷର ଢାଞ୍ଚା ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ବର୍ତ୍ତମାନେ କିଭଳି ଆମେ ଅଧିକରୁ ଅଧିକ ଆମେ ଉତ୍ପାଦନ ଅଧିକ ଆମେ କରିପାରିବା ଅଧିକ ଆମେ ଲାଭବାନ ହୋଇପାରିବା ସେଥିପାଇଁ ଆଜିକାଲି ଲୋକ କଣ କରୁଛନ୍ତି ଶୀଘ୍ର ଚାଷଟା କରିବା ପାଇଁ ଟ୍ରାକ୍ଟର ମାଧ୍ୟମରେ ହଳ କରି ଦେଉଛନ୍ତି ଏବଂ ସାର ବହୁତ ବହୁତ ପରିମାଣରେ ସାର ପକେଇ ଦେଉଛନ୍ତି ଯେମିତି ଗଛ ବହୁତ ବଢ଼ିବ ଏବଂ ଅଧିକ ଉତ୍ପାଦନ ହେବ ଯାହାଦ୍ଵାରା କି ଆମର ତାହା ହେଉଛି କଣ ଦେଖି ସ୍ଵାସ୍ଥ୍ୟ ପକ୍ଷେ ବହୁତ କ୍ଷତିକାର ହେଉଛି କିନ୍ତୁ ତଥାପି ଆମର ଚାଷକୁ କଣ ଲୋକମାନେ ବଦଳେଇ ଦେଇଛନ୍ତି ଟ୍ରାକ୍ଟର ମାଧ୍ୟମରେ ଚାଷ କରୁଛନ୍ତି ମେସିନ ମାଧ୍ୟମରେ ଧାନ ଆମର ଆଉ ଆଗରୁ ପୂର୍ବରୁ ହାତ ଦ୍ଵାରା ବି ଧାନ ଆମର କଟା ହେଉଥିଲା ଏବେ ହାତ ଦ୍ଵାରା ଆଉ କଟା ଯାଉନାହିଁ ଏବଂ ମେସିନ ମାଧ୍ୟମରେ ସାଙ୍ଗେ ସାଙ୍ଗେ କଟା ହେଇଯାଉଛି ମେସିନ ମାଧ୍ୟମରେ ଅମଳ କରା ହେଇଯାଉଛି କିନ୍ତୁ ପୂର୍ବରୁ ସେସବୁ କରା ହେଉନଥିଲା